ଆଗ ଭଳି ଏବେଠୁ ମନୋରଞ୍ଜନ ବିଗତ ବର୍ଷରେ ମନୋରଞ୍ଜନ ବଦଳି ଯାଇଛି ଏବେ ଟିଭି ସିରିଏଲ୍ରେ ନୃତ୍ୟ କମ୍ପୁଟର୍ରେ ସବୁ ବିଭିନ୍ନ ପ୍ରକାର ନୃତ୍ୟ ସବୁ କମ୍ପ୍ୟୁଟର୍ ଟିଭି ମୋବାଇଲ୍ ସବୁ ଦେଖିକି ମନୋରଞ୍ଜନ କରୁଛନ୍ତି ଆଗଠୁ ଏବେ ବହୁତ ଉନ୍ନତିର ପରିବର୍ତ୍ତନ ଆଣିଛି